ମୁଁ ଜୀବନରେ ଶିଖିଥିବା କିଛି ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ହେଉଛି ଗାଁ ଗହଳିରେ ମୁଁ ସମସ୍ତଙ୍କୁ ଯିଏ ଯେଉଁଟା ଜାଣିପାରୁନି ତାକୁ ସାହାଯ୍ୟ କରିବା ବୁଢ଼ାବୁଢ଼ୀକୁ ଯିଏ କେଉଁଠିକୁ ଯିବ କି କିଏ ଯେଉଁ କୌଣସି ଜିନିଷକୁ ଜାଣିପାରୁ ନାହାଁନ୍ତି କି ଗାଁରେ ଗାଁ ଲୋକର କାମ ଗାଁ ଗହଳି ଲୋକରେ କିଛି ସବୁ ଗୋଟିଏ ଅସୁବିଧା ହେଇଥାଉଛି କି ସରକାରୀ ସୁବିଧା କି ବେସରକାରୀ ଯିଏ ଯେଉଁ କୌଣସି ଜିନିଷକୁ ଜାଣି ପାରୁନଥିବ ଅ ତା'ଠାରୁ ଆରମ୍ଭ କରି ଚାଉଳ ଠାରୁ ଇ ଅଢ଼େଇଷ ସବୁ ହେଇତକ ମୁଁ ସମସ୍ତଙ୍କୁ ସାହାଯ୍ୟ କରେ ଛୁଆପିଲାଙ୍କୁ ସ୍କୁଲ୍ ଭଲମନ୍ଦ ଯିବା ଆସିବା କି କାହା ଘରେ ବି କିଛି ଅସୁବିଧା ଅଛି ତାକୁ ମୋ ପକ୍ଷରେ ଯେତିକି ସମ୍ଭବ ମୁଁ ତାକୁବି ସାହାଯ୍ୟ କରେ ଛୁଆ ପିଲାଙ୍କୁ ବି ଛୋଟ ଛୋଟ ଛୁଆଙ୍କୁ ବି ପାଠ ପଢ଼ାରେ ବି କିଛି ସାହାଯ୍ୟ କରେ ସକାଳୁ ଡାକିକି ଗୋଟିଏ ଜାଗାରେ ବସେଇ ସମସ୍ତଙ୍କୁ ଘଣ୍ଟାଏ ଅଧ ଘଣ୍ଟାଏ ହେଲେ ବି ସମୟ ଦେଇକରି କରେ ଏଥିରେ ଲୋକମାନେ ମୋ' ଉପରେ ବହୁତ ଖୁସି ମତେ ବି ଆଶୀର୍ବାଦ କରନ୍ତି ଯେ କେମିତି ଭଲ ହୋଇକି ଆଗକୁ ଆଗକୁ ସେମିତି କାମର ଗାଁର କି ସାଇର କି ଘରର କି ସମସ୍ତଙ୍କର ଅସୁବିଧା ଲୋକର ସମସ୍ତଙ୍କର କାମ କେମିତି ଆଗକୁ ଯେଉଁ ବୋଲି ଆଶୀର୍ବାଦ କରନ୍ତି ସେହି ଜିନିଷକୁ ବି ମୁଁ ଆଶୀର୍ବାଦ ବୋଲି ମାନି ନିଏ ମୁଁ ଏମିତି ମନକୁ ଆଗକୁ ସମସ୍ତଙ୍କର ଆଶୀର୍ବାଦ ଧରି ଆଗକୁ ଆଗକୁ ଯାଏ